ପର୍ବପର୍ବାଣୀରେ ଆମେ ଘରେ ବିଭିନ୍ନ ପ୍ରକାର ପିଠା ପଣା ତିଆରି କରୁ ଏ ଯଥା ଚକୁଳି ଚକୁଳି ପିଠା କରିବା ପାଇଁ ହେଲେ ଚାଉଳ ବିରି କି ବତୁରା ଯାଏ ତାକୁ ବତୁରାଇ ତାକୁ ଗ୍ରାଇଣ୍ଡରରେ ପେଶି ନହେଲେ କିମ୍ବା ଢିଙ୍କିରେ କୁଟି ଚୁନା ବାହାର କରି ତାକୁ ଗୋଳଣି କରି ଆମେ ଚକୁଳି ପିଠା ତିଆରି କରୁ ମଣ୍ଡାପିଠା ମଣ୍ଡାପିଠା ବି ଠିକ୍ ସେମିତି ଚାଉଳ ବତୁରାଉ ମୁଗ ବତୁରାଉ ଚାଉଳ କୁଟି ଚୁନା କରୁ ପୁଣି ମୁଗକୁ ସିଝାଉ ମୁଗକୁ ଧୋଇ ପ୍ରଥମେ ଧୋଉ ତା'ପରେ ସିଝାଉ ସିଝାଇ ତାକୁ ଏବଂ ସେଥିରେ ଗୁଡ଼ ନଡ଼ିଆ ଗୋଲମରିଚ ଏମିତିକା ବିଭିନ୍ନ ପ୍ରକାର ଜିନିଷ ପକାଇ ମଣ୍ଡାପିଠା ତିଆରି କରୁ ଆରିସା ପିଠା ଆରିସା ପିଠା ପାଇଁ ପୁଣି ସେମିତି ଅରୁଆ ଚାଉଳ ବତୁରାଇ ତାକୁ କୁଟି ଚୁନା କୁଟି ତାକୁ ଆଣି ଗୁଡ଼ରେ ଯନ୍ତି ପୁଣି ତେଲରେ ଛାଣୁ ଏଣ୍ଡୁରି ପିଠା ସେମିତି ବିରି ଚାଉଳ ବତୁରାଇ ତାକୁ ବିରି ବତୁରାଇ ତାକୁ ଗ୍ରାଇଣ୍ଡିଂ କରୁ କିମ୍ବା ଉଷୁନା ଚାଉଳ ବତୁରାଇ ତାକୁ ଚୁନା କୁଟି ତାକୁ ଗୋଟିଏ ଗୋଳଣି ପ୍ରସ୍ତୁତ କରୁ ଗୋଳଣି ହେଲା ପରେ ଗୋଟିଏ ରାତି କିମ୍ବା ଗୋଟିଏ ଦିନ ରହିଲା ପରେ ତାକୁ ଏଣ୍ଡୁରି ପିଠା କରି ଆମେ ଖାଇପାରୁ କାକରା ପିଠା ସେମିତି ଅଟା ସୁଜି ଯନ୍ତି ତାକୁ ତାକୁ ପୁଣି ତେଲରେ ଛାଣିକି ପିଠା କରୁ